ରୋଷେଇ ଘରେ ସମୟ ବିତାଇବାକୁ ବେଶୀ ଭଲ ଲାଗେ ଓ ତାହା ସରିଗଲେ ବାହାର କାମ ମଧ୍ୟ କରିବାକୁ ଭଲ ଲାଗେ ରେସିପିରେ ଜଟିଲତା ନ ଜାଣି ଚେଷ୍ଟା କରିଥିବା ରେସିପିଟା କରାଯାଇଥିଲା ଯେଣ୍ଟା ଜଣା ନଥାଇ ସେଇଟା କରିବାକୁ ବେଶୀ ସମୟ ଲାଗିଥାଏ ଯଦ୍ଵାରା କି ଅଧିକ ସମୟ ନେଇଥାଏ କ'ଣ କରିବି କେମିତି କରିବି ବୋଲି ତାହା ଭାବିବାକୁ ପଡ଼ିଥାଏ ସେଥିପାଇଁ ଅଧିକ ସମୟ ଲାଗିଥାଏ ତାହା କରୁ କରୁ ଭୁଲ ମଧ୍ୟ ହୋଇଥାଏ ଭୁଲ୍ କୁ ସୁଧାରିବା ପାଇଁ ଭୁଲ୍ କୁ ସୁଧାରିବା ପାଇଁ କିଛି କାହାର ରାୟ ମଧ୍ୟ ନେଇବାକୁ ପଡ଼ିଥାଏ ଆଉ ତାହା ଭଲ ଭାବରେ କରିବାକୁ ପଡ଼ିଥାଏ